ହଁ ହଁ ଫଟୋଗ୍ରାଫର୍ ଭାଇ କହୁଥିଲି କୁହନ୍ତୁ ଓ କେ ହେଇଯିବ ଆଉ କେବେ ଦର୍କାର୍ ଥିଲା ଆଁ ଷୋହଳ ଫେବୃୟାରୀ ତ ଆମର ଅଲ୍ରେଡ଼ି ସିଡୁଲ୍ ହେଇଯାଇଛି ତ ଏକ୍ସ୍ଟେଣ୍ଡ୍ କରିହବ ନାଇଁ ଷୋହଳ ଫେବୃୟାରୀ କେତେବେଳେ ଦର୍କାର୍ ଆପଣଙ୍କୁ ଦଶଟା ଏଗାରଟା ହେଲେ ହବନି ଯଦି ଇଭିନିଂରେ ହବ ତ ହବ ହେଇପାରିବ କାଇଁନା ଦଶଟାବେଳେ ମୋର ଅଛି ଗୋଟେ ସିଡୁଲ୍ ହେଇଯାଇଛି ହଁ ଦେଖନ୍ତୁ ହଁ ହେଇଯିବ ବାକି ଆପଣଙ୍କୁ ଟିକିଏ ପ୍ରାଇସ୍ ପଡ଼ିବ ଆଉ ମାନେ ଫୋଟ କ'ଣ ଷ୍ଟୁଡ଼ିଓ ଆସିବେ ନା ଯିବାକୁ ପଡ଼ିବ ଘର ଠେଇଁକି ଅଁ ତ ଆପଣଙ୍କ ଘରକୁ ଯିବାକୁ ପଡ଼ିବ ଘରକୁ ଯି ଗଲେ ଯିବାକୁ ହେଲେ ଆପଣଙ୍କୁ ଟିକିଏ ଚାର୍ଜେସ୍ ଲାଗିବ ଆଉ ବି ଫୋଟ ଉପରେ ବି ଲାଗିପାରେ ଲାଗିବ ଅଁ ଆପଣ ଯଦି ଚାହୁଁଛନ୍ତି ମାନେ ଏ ଫୋର କେ ଫୋଟ କି ଡି ଏସ ଏଲ୍ ଆର୍ ଫୋଟ କି ତା'ଠୁ ଏଭବ୍ କ୍ଲାରିଟିର ଫୋଟ ତ ସେହି ଅନୁଯାୟୀ ଆମର ପ୍ରାଇସ୍ ରହୁଛି ତ ସେଇଟା ଆପଣଙ୍କୁ ଦେବାକୁ ପଡ଼ିବ ଅଁ ନର୍ମାଲ୍ ଫୋଟ ଆମର ରହିଛି ଶହେ ଟଙ୍କା ଯଦି ଆପଣ ଡି ଏସ ଏଲ୍ ଆର୍ ଚାହୁଁଛନ୍ତି ତ ସେଇଟା ଦେଢ଼ଶହ ଟଙ୍କା ରହିବ ଯଦି ଆପଣ ଡି ଏସ ଏଲ୍ ଆର୍ ଯେଉଁଟା ଆମର ରହୁଛି ପିସି ପିସି ଯେଉଁ ଫଟୋ ଯେଉଁଟା ପୁରା ଫୁଲ୍ ଏଚ୍ ଡ଼ି ସେଇଟା ଆପଣଙ୍କୁ ପଡ଼ିଯିବ ଦୁଇଶହ ଟଙ୍କା ଏହିଭଳିଆ ଆମର ପ୍ରାଇସ୍ ରହୁଛି ହଁ ସେଇଥିପାଇଁ ମୁଁ ପ୍ରାଇସ୍ କହିଲି ବା ଯଦି ଭଲ କ୍ଲାରିଟି ଚାହୁଁଛନ୍ତି ତ ଆପଣଙ୍କୁ ପଡ଼ିଯିବ ଦୁଇଶହ ଟଙ୍କା ଯେଉଁଟା ପୁରା ଭଲ କ୍ଵାଲିଟି ଫୁଲ୍ ଏଚ୍ଡ଼ିର ଦୁଇଶହ ପଡ଼ିଯିବ ଆଉ ତା'ଠୁ ଯଦି ମିଡ଼ିଅମ୍ ଚାହୁଁଛନ୍ତି ତ ସେଇଟା ଆମର ଦେଢ଼ଶହ ଟଙ୍କା ଆଉ ଏଇ ନର୍ମାଲ୍ ଫୋଟ ଫୋଟ ଭଲ ନର୍ମାଲ୍ କହିଲେ ଫୋଟ ବି ଭଲ ରହିବ ବାକି ଯେଉଁଟା ଆମ କ୍ଲାରିଟି ନୁହଁ ଫଟୋର ଗୋଟେ କ୍ଲାରିଟି ଥାଏ ନା ତ ସେଇଟା ଟିକିଏ ଲାଗିଯିବ କମ୍ ପଇସା ଆଉ ଶହେ ଟଙ୍କା ଆଉ ହଁ କ୍ୟାମେରା କାଇଁ ୟୁଜ୍ ହବନି କ୍ୟାମେରା ଆମର ଠିକ୍ ଅଛି ଅଁ ତାହାଲେ ଠିକ୍ ଅଛି କୁହନ୍ତୁ ମାନେ କ'ଣ ଏ ଫ୍ୟାମିଲି ଫୋଟ ନା ଏଇ ଯେଉଁ ୱେଡ଼ିଂ ଫଟୋସୁଟ୍ ଫ୍ୟାମିଲି ଫଟୋ ତ ଅ ହ ତ ଫ୍ୟାମିଲି ଗୋଟିଏ ଫୋଟ ଦରକାର ତ ଡି ଏସ୍ ଲ ଆର୍ ନେଇ ହବ ତ ଡିଆ ଏଇ ନର୍ମାଲ୍ ସେଇ ଅନୁଯାୟୀ ଆମ କ୍ୟାମେରାମ୍ୟାନ୍ କ୍ୟାମେରା ନେଇକି ଯିବ ନା ତ ଆପଣ ଯଦି କହିଦେବେ ଭଲ ହବ କ୍ଲାରିଟି ମାନେ କ୍ଲାରିଟି ମାନେ ଏଚ୍ ଡ଼ି ୟା ଫୁଲ୍ ଏଚ୍ ଡ଼ି ଏଇଟା କୁହନ୍ତୁ କ୍ଲାରିଟି ତ ସେମିତି ରହିବ ନା ତ ଠିକ୍ ଅଛି ଆପଣଙ୍କୁ ପଡ଼ିଯିବ ଦେଢ଼ଶହ ଟଙ୍କା ଆଉ ଯଦି ଫୁଲ୍ ଏଚ୍ ଡ଼ି ଦୁଇଶହ ଟଙ୍କା ଏଚ୍ ଡ଼ି ଦେଢ଼ଶହ ଟଙ୍କା ଓ କେ ତ ସେହି ଅନୁଯାୟୀ ଆମ କ୍ୟାମେରାମ୍ୟାନ୍ ପହଞ୍ଚିବ ଆପଣଙ୍କ ଯାଗାରେ ଆଉ ଠିକ୍ ଅଛି ଠିକ୍ ଅଛି ତାହାଲେ ରହିଲି ଆଁ